ଆମ ମୟୁରଭଞ୍ଜ ଜିଲ୍ଲା ମୁଖ୍ୟତଃ ଶିଳ୍ପ କହିଲେ ଆମର ଚାଷ ଉପରେ ନିର୍ଭର କରେ ମୁଖ୍ୟ ହଉଛି ଚାଷ ଚାଷ କହିଲେ ଆମର ଧାନ ଚାଷ ହୁଏ ଧାନ ଡବଲ୍ ଚାଷ ହୁଏ ଧାନ ଅମଳର ଅମଳ ହେଲେ ଆମର କିଛି ଘରେ ଯେତିକି ଦରକାର ରଖିଲା ପରେ ଆମର ବିକ୍ରି ବି ହୁଏ ବିକ୍ରି ହେଲା ପରେ ଯାହା ପଇସାପତ୍ର ହେଲା ଆମର ସେଗା ସବୁ ରଖା ହେଲା ବ୍ୟାଙ୍କ୍ରେ ତାପରେ ଆମର ଚାଷ ଧାନ ଚାଷ ପରେ ଆମର ମୁଗ ଚାଷ ହେଲା ବାଦାମ ଚାଷ ଏମିତି ସବୁ ଚାଷ ବୁଟ ଗହମ ଏଇ ସବୁ ଚାଷ ହୁଏ ତାଦ୍ୱାରା ହଁ ଆମର କିଛି ଖାଇବା ରଖିକି ଆମର ସେଗୁଡ଼ା ଆଉ ଯାହା ସବୁ ରହିଲା ସବୁ ବେପାରୀ ମାର୍କେଟ୍ରେ ବିକ୍ରି ହେଲା ତାପରେ ଆମର ତାପରେ ସାଧାରଣ ଆମର ମୟୁରଭଞ୍ଜ କହିଲେ ଆମର ଜଙ୍ଗଲ ଏରିଆ ଆମର ଜଙ୍ଗଲରେ ପତ୍ର ବି ମିଳେ ପତ୍ର ସବୁ ଶାଳପତ୍ର କେନ୍ଦୁପତ୍ର କେନ୍ଦୁପତ୍ର ଆମର କିଲରେ ବିକ୍ରି ହୁଏ ଆଉ ଶାଳପତ୍ର ଆମର ଆଣିକି ପତ୍ର ଆଣିକି ଶୁଖେଇକି ଆମର ଖଲି ତିଆରି ହୁଏ ତାପରେ ଧୂନା ପିଟା ହୁଏ ଧୂନା ପିଟିଲେ ଧୂନା ପିଟିକି ବିକ୍ରି ହୁଏ ବାହାଘର ବ୍ରତଘର ପୂଜା ଏସବୁରେ ଆମର ଧୂନା ସବୁ ବେପାର ହୁଏ ଆଉ ତାପରେ ଆମର ଭୁବେଇ ବି ଆମର ଚାଷ ହୁଏ ଯେଟାକୁ ଆମର କୁହାଯାଏ ସବାଇ ଘାସ ଏସବୁ ବି ଭୁବେଇ ବି ଲୋକ ଆଣନ୍ତି ଚାଷ କରନ୍ତି ଚାଷ କରିକି ଲୋକ ବିକ୍ରି ବି କରନ୍ତି ଭୁବେଇ ବଣ୍ଟ ଭୁବେଇ ବି ବଳିକି ହାତରେ ନିଜ ହାତରେ ବି ଭୁବେଇ ବଳିକି ସବୁ ଗୋଦାମରେ ଦିଅନ୍ତି ତାପରେ ଆମର କହିଲେ ଇଟା ଭାଟି ବି ଆମର ପାଖରେ ବହୁତ ଇଟା ଭାଟି ହେଇଗଲାଣି ତାହା ବି ଆମର ଇଟା ଭାଟି ଚାଲିଛି ହଁ ଇଟା ଭାଟିରେ ଲୁକମାନେ ଆମର କାମ ବି କରନ୍ତି ସବୁ ଲୁକ ପୁରୁଷ ଲୁକ ସ୍ତ୍ରୀ ଲୁକ ସବୁ ଯାଆନ୍ତି ଆମର ମାଟି ଇଟା ଆଉ ଆମର ଏ ଯେଉଁ ସିମେଣ୍ଟ ଇଟା ଏଇ ସବୁ ଆମର ସବୁ କରାହୁଏ ପଇସା ବି ଆଣନ୍ତି ମଜୁରୀ ହିସାବରେ ବି